ମୁଁ କ୍ୟାବ୍ ବାଲାକୁ ଫୋନ କଲି କ୍ୟାବ୍ ବାଲା ଠିକ୍ ସମୟରେ ପହଞ୍ଚିବ ବୋଲି କହିଛି ମାଲକାନଗିରିରେ ମୁଁ ଏବେ ବାହାରିଲି ଯିବା ପାଇଁ ଯାଉ ଯାଉ ଟ୍ରାଫିକ୍ ସିଗନାଲ୍ ପାଖରେ ଯାଇକିନା ପହଞ୍ଚିଲି ସେଇ ଯାଇନା ମୁଁ ମୋତେ ଲେଟ୍ ହେଇଯାଉଥିଲା ବୋଲି କିନା ମୁଁ ଡ୍ରାଇଭର୍କୁ ପଚାରିଲି କ୍ୟାବ୍ ବାଲାକୁ ପଚାରିଲି ଯେ ଅଲଗା କେଉଁ ରାସ୍ତା ଅଛି କି ସେ ରାସ୍ତାରେ ନହେଲେ ନେଇକିନା ଚାଲେ ଚାଲନ୍ତୁ ବୋଲି ପଚାରିଛି କାହିଁ କହିଲା ହଉ ଠିକ୍ ଅଛି ମୁଁ ଅଲଗା ରାସ୍ତାରେ ନେଇ ଯାଉଛି ଆଉ ମୁଁ ରିଟର୍ଣ୍ଣ ବି ସେ ରାସ୍ତାରେ ଆସିବା ପାଇଁ କହିଛି ସେ କ୍ୟାବ୍ ବାଲା କହିଛି ଅଲଗା ରାସ୍ତା ଅଛି ବାକି ଟିକେ ବୁଲାଣି ପଡ଼ିବ ସେ ରାସ୍ତାରେ ଯାଉ ଯାଉ ଟିକେ ଟାଇମ୍ ଲାଗିଯିବ ସେଇଟା ପାଇଁ ମୁଁ ତାକୁ କହିଛି ଯେ ନାହିଁ ତୁ ସଟ୍କଟ୍ରେ ନେଇକିନା ଚାଲେ ରହିବା ପାଇଁ ଆମର ସମୟ ନାହିଁ